ହଁ ହଁ ତୁ ଫୋନ୍ କରିଥିଲୁ ବା କହୁନୁ ହଁ ହଁ ଆଉ ବି ଅଛି କିଛି ନୂଆ ଚଳଚ୍ଚିତ୍ର ପଡ଼ିବାର ଅଛି ହଲ୍ରେ ବୋଧେ ହଁ ହଁ ହଁ ହଉ ମୁଁ ବି ଶୁଣିଥିଲି କାଲି ପଅରଦିନ ମୋର ଆଉ ଗୋଟେ ବନ୍ଧୁ କହୁଥିଲେ କି ପୁରୀରେ ପୁରୀ ସହର ହଲ୍ରେ ହଲ୍ ଗୋଟେ ଅଛି ସେଠି ଗୋଟେ କ'ଣ ଭଲ ସିନେମା ପଡ଼ୁଛି ଆଉ ସେ ସିନେମା ବି ବହୁତ୍ ଭଲ ଭଲ ଅଭିନେତା ସବୁ ଆସନ୍ତି ବଡ଼ ବଡ଼ ଅଭିନେତା କେଉଁଠୁ ଆସୁଛନ୍ତି ଅଧିକ ପଇସା ପଡ଼ିବନି ତ ହଁ ହଁ ସେସବୁ ତ ଆମେ ଆମ ହାତରୁ ଖାଇବା ଆଉ ପୁରୀରେ ତ ଭଲ ଭଲ ଖାଇବା ଅଛି ଅବଢ଼ା ଅଛି ଆଉ ଗୁପୁଚୁପ୍ ଚାଟ୍ ତ ସବୁ ଜାଣିଛ ଆମମାନଙ୍କୁ ଭଲଲାଗେ ପିଲାମାନଙ୍କୁ ସେ ସବୁ ଅଛି ଆଉ ନା ହଁ ହଁ ଆମେ ନ ହେଲେ ଗୋଟେ କାମ କରିବାନି ଆମେ ଜଲ୍ଦି ଯିବା ଭାରି ତିନିଟାରେ ତ ଅବଢ଼ା ବାହାରେ ତ ଆମେ ତିନିଟାରେ ଯାଇକି ଅବଢ଼ା ଖାଇଦେବା ତା'ପରେ ଆମେ ସନ୍ଧ୍ୟାବେଳେ ସୋ ଯିବା କାରଣ ପୁରୀରେ ସନ୍ଧ୍ୟା ସୋ ଅଛି ତ ଆମେ ଅବଢ଼ା ଖାଇଦେବା ତା'ପରେ ଆମେ ବୁଲାବୁଲି ଆଗ କରିଦେବା ତା'ପରେ ସନ୍ଧ୍ୟା ସମୟ ହେଲା ମାନେ ଆମେ ସୋ ଦେଖିବାକୁ ଯିବା ଆଉ ହଁ ହଉ ଠିକ୍ ଅଛି ହଁ ସମୁଦ୍ର ଆଡ଼େ ବୁଲିକି ତା'ପରେ ଆମେ ସୋ ଦେଖିବାକୁ ଯିବା ସୋରେ ମୁଁ ଭାବୁଥିଲି କ'ଣ କି ମୋର ଆଉ ଗୋଟେ ସାଙ୍ଗକୁ ବି ନେଇଯିବି ଆଉ ଗୋଟେ ମାନେ ମୋର ଆଉ ଗୋଟେ ବନ୍ଧୁକୁ ନେଇଯିବି ଆମେ ମିଶିକି ଦେଖିବା ନା ତୁ କ'ଣ କହୁଛୁ ହଁ ହଁ ମୁଁ କହୁଥିଲି ତୁ ତୋ ଗାଡ଼ିରେ ଯିବୁ ଆଉ ସେ ସାଙ୍ଗଟାର ଗାଡ଼ି ଅଛି ଆମେ ଆମ ଗାଡ଼ିରେ ନହେଲେ ଯିବୁ ତୁ ତୋର କେଉଁ ସାଙ୍ଗକୁ ଆଣିବୁ ଆଣୁନୁ ହଁ ମୁଁ ସେଇଆ ଭାବୁଥିଲି ମୁଁ କହୁଥିଲିକି ଆମେ ଦୁଇଜଣ କାଇଁ ଯିବା ଆଉ ବି ସାଙ୍ଗମାନେ କହୁଥିଲେ ପୁରୀ ତ ଯିବାକୁ ସମସ୍ତଙ୍କର ଆଜିକାଲି ଇଚ୍ଛା ଯେହେତୁ ଠାକୁରଙ୍କୁ ଠାକୁର ଦର୍ଶନ ହବ ଆଡ଼େ ଯେତେକ ଭଲ ଭଲ ବଡ଼ ଅଭିନେତାମାନେ ଆସିଥିବେ ତାଙ୍କୁ ବି ଦେଖା ହେଇଯିବ ଆଉ ଖାଇବାକୁ ଭଲ ଖାଇବା ବି ହେଇଯିବ ଆଉ ମୁଁ ଭାବୁଥିଲି ରାତିରେ ଆସିଲାବେଳକୁ ତ ଡେରି ହବ ଘରେ କାଇଁ ଖାଇବା ଏକାଥରେ ସିଆଡ଼ୁ ଖାଇପିଇକି ଆସିବା ଆଉ ଭାବୁଛି ଆଉ ହଁ ହଁ ହଁ ହଁ ହଁ ମୁଁ ବି ସେଇଆ ଭାବୁଥିଲି ଆଉ ହଁ ହଉ ତୁ ଶୁଣୁ ତୁ ତୋର ସେ ସାଙ୍ଗକୁ କହିଦେବୁ ମନେକରି ସମୟଟା ତାକୁ ଠିକ୍ରେ କହିବୁ ଠିକ୍ ସମୟରେ ଯେମିତିକା ଆସିକି ପହଞ୍ଚିଯିବ ଆଉ ଆମେ ବି ଯାଇକି ପହଞ୍ଚିବୁ ଆଉ ତୁମେ ବି ଆସିକି ସେଇ ଯେଉଁ ବଡ଼ଦାଣ୍ଡ ପୁରୀ ବଡ଼ଦାଣ୍ଡ ସେଇଠି ମୁଁ ଠିଆ ହେଇଥିବି ମୋ ସାଙ୍ଗ ଠିଆ ହେଇଥିବି ତୁ ବି ତ ସାଙ୍ଗକୁ ନେଇକି ଆସିବୁ ଆଗ ଆମେ ଠାକୁରଙ୍କୁ ଦର୍ଶନ କରିଦେବା ତା'ପରେ ଆମେ ସୋ ଦେଖିବାକୁ ଯିବା ହ ହଉ ତାହେଲେ ଠିକ୍ ଅଛି ତୁ ଫୋନ୍ କରିବୁ ହେଲା ବାଟ ଯଦି ପାଇବୁନି ହଉ ହଉ ତାହେଲେ ଠିକ୍ ଅଛି ତାହେଲେ ମୁଁ ରଖୁଛି ତୁ ଫୋନ୍ କରିବୁ ବୁଲାବୁଲି କରି ଆସିବା ଆଉ